ହ୍ୟାଲୋ ରାଜଧାନୀ ରେସ୍ତୋରାଁରୁ କହୁଥିଲେ ତ ହଁ ମୁଁ ରଞ୍ଜନ କହୁଥିଲି ଆପଣଙ୍କ ଏଠାରେ କ'ଣ କ'ଣ ସବୁ ସୁବିଧା ଅଛି ମୋତେ କହିପାରିବେ କି ଆଚ୍ଛା ଭୋଜନରେ କ'ଣ କ'ଣ ସବୁ ସୁବିଧା ଅଛି ଦେଶ ଖାଦ୍ୟ ସହ ବିଦେଶ ଯେମିତିକି ଚାଇନିଜ ଇଟାଲିଏନ ମେକ୍ସିକାନ ଏସବୁ ଖାଦ୍ୟ ମିଳିପାରିବ ତ ଆଚ୍ଛା ଆଗୁଆ ଅର୍ଡ଼ର ଦେଇ ଆପଣଙ୍କର ଏଠି ଟେବୁଲ ବୁକିଙ୍ଗ କରିହେବ ତ ଆଚ୍ଛା ଠିକ ଅଛି ଆପଣଙ୍କର ଏଇଠି କେବଳ ଟଙ୍କା ନଗଦ ନେଉଛନ୍ତି ନା ଅନଲାଇନ ପେମେଣ୍ଟ ମଧ୍ୟ ହେଉଛି ଆଚ୍ଛା ଠିକ ଅଛି ସର୍ଭିସେସ୍ ର ତଥ୍ୟ ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ